ପିଲାବେଳେ ଆମେ ସାଙ୍ଗସାଥୀମାନେ ଅନେକ ସମୟରେ ଲୁଚାଲୁଚି ଗୋଡ଼ାଗୋଡ଼ି ଓ ବିଷ ଅମୃତ ଆଉ ଲୁଡ଼ୁ ଏସବୁ ଖେଳୁଥିଲୁ ବେଳେବେଳେ ଆମେ ଦୋଳି ମଧ୍ୟ ଖେଳୁ ଆଉ ପୋଖରୀକୁ ଯାଇ ପହଁରିକି ମଧ୍ୟ ସେଠାରେ ଖେଳିଥାଉ ଏସବୁ ସାଙ୍ଗସାଥୀ ହେଇ ଆମେ ଖେଳିଥାଉ ଲୁଚାଲୁଚିରେ ଗୋଟିଏ ପିଲା ଚୋର ହୋଇଥାଏ ସିଏ ବାକି ଯେଉଁ ଚାରିଜଣ କି ପାଞ୍ଚଜଣ ଲୁଚିବେ ତାଙ୍କୁ ସେ ଖୋଜିବ ଯଦି ସିଏ ଆମକୁ ଖୋଜିବା ଆଗରୁ ଆମେ ତାକୁ ଧରିଦଉ ତେବେ ସେ ପୁଣି ଆମକୁ ଖୋଜିବ ଏମିତି ହୋଇ ଖେଳାଯାଏ ଏହା ବ୍ୟତୀତ ଆମେ ଗୋଡ଼ାଗୋଡ଼ି ଖେଳଖେଳୁ ଯେଉଁଥିରେ କି ଗୋଟିଏ ପିଲା ଚୋର ଥାଏ ସିଏ ବାକି ତିନି ଯିବା ବାକି ଚାରିଜଣଙ୍କୁ ଗୋଡ଼ାଏ ସିଏ ଯାହାକୁ ଛୁଇଁଲା ବା ଯାହାକୁ ସିଏ ଧରିଲା ସେଇ ପିଲାଟି ବର୍ତ୍ତମାନ ଚୋର ହେଇଯିବ ବାକି ପିଲାମାନଙ୍କୁ ଗୋଡ଼େଇ ଧରିବ ଏହିଭଳି ଭାବେ ଆମେ ଖେଳୁଥିଲୁ ଏହାବ୍ୟତୀତ ଲୁଡ଼ୋ ଖେଳିଥାଉ ଆଉ ଆମେ ଯେଉଁ ସାଇକେଲର ଟାୟାର ଥାଏ କିବା ଗାଡ଼ିର ଟାୟାର ଥାଏ ତାକୁ ଗଡ଼ାଇ ଗଡ଼ାଇ ମଧ୍ୟ ଖେଳିଥାଉ ବେଳେବେଳେ ଆମେ ଯେଉଁ କାଚର ବାଟି ଆସେ ବାଟି ମଧ୍ୟ ଖେଳିଥାଉ ସେଥିରେ କ'ଣ ହୁଏନା ଘରଟାଣି ତା'ଦେହରେ ବାଟି ରଖି ବାକି ତିନି ଚାରି ଜଣ ମାରିକି ଖେଳିଥାନ୍ତି ଓ ବେଳେବେଳେ ଆମେ ଆମ ଗାଁ ଶେଷ ମୁଣ୍ଡରେ ଥିବା ବୁଢ଼ା ବରଗଛ ବା ଆମ୍ବ ଗଛରେ ଦୋଳି ବନ୍ଧା ହୋଇଥାଏ ସେଇଠି ବସି ମଧ୍ୟ ଦୋଳି ଖେଳିଥାଉ ଖରାଦିନେ ତା'ପରେ ନଟୁ ବୁଲେଇଥାଉ ନଟୁ ଗୋଟେ ଏକ ମୁନିଆ ଗୋଲିଆ କାଠରେ ତିଆରି ଗୋଲିଆ ସେଥିରେ ଏକ ଲୁହାମୁନ ଲାଗିଥିବା ଖେଳନାଟି ସେଥିରେ ସୂତା ବୁଲେଇ ଛାଟିବା ଦ୍ୱାରା ସେଇଟା ଗୋଲ୍ଗୋଲ୍ ହେଇ ବୁଲେ ତାକୁ ମଧ୍ୟ ଖେଳିଥାଉ ଏହିପରି ବିଭିନ୍ନ ପ୍ରକାର ଖେଳ ଖେଳି ଆମର ପିଲାଦିନଟି କଟିଥିଲା